ହେଲୋ ହଁ ହଉ ମେଳାକୁ ଯାଇଥିଲ କ'ଣ କ'ଣ ଆଣିଲ ଆମର ତ ରାସନ୍ ଅଛି ହଉ ମୁଁ ହେଲେ ଯାଉଛି ମେଳାକୁ ଦେଖିବା କ'ଣ କ'ଣ କିଣିବା ତମେ କ'ଣ କ'ଣ କିଣିଲ ରେଟ୍ କେମିତି ଅଛି ଭଲ ଅଛି ଚାଲ ମୁଁ ହେଲେ ଆମ ରାସନ୍ ପାଇଁ ରାସନ୍ ଜିନିଷ ପାଇଁ ମୁଁ ହେଲେ କ'ଣ କ'ଣ ଟିକେ ଟିକେ ଆଣିବି ଯାଉଛି ଚାଲ ମୁଁ ହେଲେ ପହଞ୍ଚିବି ହଉ ଦେଖୁଛି ଏଇ ପହଞ୍ଚିଲେ ତ ମୁଁ ହେଲେ ଚାଲ ତୁମେ କ'ଣ କ'ଣ କିଣିଲ

ହଁ ହଁ ହେଇଟି ମୁଁ ହେଲେ ପହଞ୍ଚିଲି ଦେଖୁଛି ଚଣା ଫଣା ହେରା ସବୁ ଟିକେ ଶସ୍ତାରେ ମିଳୁଛି ସେଇଠି ଆଉ ଦେଖୁଛି କିଣୁଛି କିଣିବା ଟିକେ ଚଣା ଏ ଡାଲି ଫାଲି ଗୁଡ଼ା ସବୁ ବହୁତ ତ ଭିଡ଼ ମେଳାରେ ହୁଁ ଆଜ୍ଞା କୋଉଠି ଅଛନ୍ତି ହଉ ହଉ ଶିବ ମନ୍ଦିର ତ ବହୁତ ଦୂର ହେବ ହଉ ମୁଁ ଯାଉଛି ଚାଲି ଚାଲି ଟିକେ ଆଉ ଦେଖିବା ଚାଲିକି ଯାଉଛି ଭିଡ଼ ତ ବହୁତ ଲୋକଙ୍କୁ ତ ଇଏ କରି କରି ଯିବା ନା ଆଉ ତ ଇଏ ହେଉଛି କେତେ ଭିଡ଼ ମେଳା ଆସନ ପଡ଼ିଛି ହେଲେ ଦେଖିବା ଘର ପାଇଁ ହେଲେ ଦୋକାନ ପାଇଁ ନେବା ଘର ପାଇଁ ହେଲେ କ'ଣ କ'ଣ ନେଇଯିବା ଆଣିଲ କି ହଉ ଆମର ବି ହଉ ଶସ୍ତାରେ ମିଳିଲେ ତ ଘିନିଆଣିବା କଥା ଦୋକାନରେ ବିକ୍ରି ହେବ ଘରେ ହେଲେ ମଧ୍ୟ ରଖିଲେ ହେଲେ ଚଳିବ ୟୁଜ୍ କରିବାପାଇଁ ହଁ କିଛି ଦୋକାନରେ କ'ଣ କ'ଣ ବକିବି ଆଉ ସେଇ ଘରେ କ'ଣ କ'ଣ ଟିକେ ଟିକେ ଆଣିବା ଖୋଜାଖୋଜି କରିକି ସେଇଠି ଏଇଠି ତ ବଢ଼ିଆ ଇଏ ମିଳୁଛି ଡାଲା ଯାକ ଭଲ ଶସ୍ତାରେ ମିଳୁଛି ପରିବା ରଖିବା ଡାଲା ଯାକ

ଡାଲା ଯାକ ପରା ଏଇଠି ଆମର ପଚାଶ ଟଙ୍କା ପଡ଼ୁଛି ଏଇଠି ପରା ତିରିଶ ଟଙ୍କା ପଡ଼ୁଛି ନାଇଁ ତୁମେ ତିରିଶ ଟଙ୍କାରେ ପଚାରିଥିଲି ମୁଁ ତିରିଶ ଟଙ୍କା କହୁଛି କେଜାଣି କୋଉ ସାଇଜ୍ର କେମିତି ହୋଇଥିବ ମୁଁ ଏଇଠିକାର ଡାଲା କିଣିଛି କେମିତି କି ଏ ଡାଲା ଦେଖିଛି କେମିତି ତୁମେ କିଣିଥିବ କେମିତି ଆଉ ସେଇ ହିସାବରେ ଆଉ ଡାଲା ବଡ଼ ସାନ ଥାଏ ନା ହେଲେ ହୁଁ ହୁଁ ମୁଁ ସେଇ ଛୋଟ ଟିକେ ଦେଖୁଛି ଏଇଠିତ ପଚାଶ ଟଙ୍କା ଲେଖାଁ ମିଳୁଛି ତା ହିସାବରେ ଦେଖିବା କଥା ଆଉ ଇଏ କରିକିରି ହଁ ଇଏ ସେପଟେ ହେଲେ ମଧ୍ୟ ଦେଖିବା କ'ଣ କ'ଣ ମିଳୁଛି ଦେଖିବା ବୋତଲ ଯାକ ହେଲେ ବଢ଼ିଆ ସୁନ୍ଦର ସୁନ୍ଦର ମିଳୁଛି ଏ ଯୋଉ ପାଣି ପିଇବା ବୋତଲ ବୋତଲ ଯାକ ହେଲେ ବଢ଼ିଆ ମିଳୁଛି ବୋତଲ ଯାକ ହେଲେ ମଧ୍ୟ ଏ ଘର ପାଖେ ଆଣିକି ବିକୁଛି କୋଡ଼ିଏ ଟଙ୍କା ଇଠି ପନ୍ଦର ଟଙ୍କା ଲେଖା କହୁଛି ବୋତଲ ଟିକେ ହେଲେ ନେଇଗଲେ ହେବ ହଉ ମୁଁ ତ ଦେଖୁନି ହଉ ମୁଁ ଟିକେ ଡାଲି ଫାଲି କିଣିକିରି ଆଉ ମୁଁ ଘରକୁ ଯାଉଛି ଆଉ ତୁମେ ହେଲେ ବାହାର ଆଉ ଟାଇମ୍ ହେଲାଣି ସନ୍ଧ୍ୟା ହେଲାଣି ହେଲେ ହଉ ହଉ ରହିଲି ହାଁ